ଭାଇ କୁଆଡ଼େ ଯାଇଥିଲେ ଆଉ କାମ କେମିତି ଚାଲିଛି ଭଲ ଚାଲିଛି ନା ମସଲା ମସଲି ଠିକ ପକାଉଛନ୍ତି ତ କାମରେ ହାତରୁ ନାଇ ଯେ ଭାଇ କଣ୍ଟ୍ରାକ୍ଟର ବହୁତ କମ ବାଲି ସିମେଣ୍ଟରେ ବି କାମ କରି ଦିଅନ୍ତି ତ ସେୟା ପ୍ରତି ଟିକିଏ ନଜର ରଖିବେ

ହେଉ ଭାଇ ହୋଉ କ'ଣ କ'ଣ ତାହେଲେ ସବୁ କାମ ଆସିଛି ଗାଁକୁ

ଆଉ ରାସ୍ତାଘାଟ ଆଉ ରାସ୍ତଘାଟ କାମ ଭାଇ କେମିତି କ'ଣ ଆଉ ସେଇଠି ଭାଇ ଟିକିଏ ପୋଲ ତିଆରି ହେଇଥିଲେ ଭଲ ହେଇଥାନ୍ତା ସେଇ ସାହିଟାରେ ଟିକିଏ ପୋଲ ତିଆରି ହେଇଥିଲେ ଭଲ ହେଇଥାନ୍ତା ହେଉ ଭାଇ ହେଉ ଭାଇ ଆଜିକାଲି ତ ସ୍କୁଲ୍ ହେଲେ ବି ସ୍କୁଲରେ ମାଷ୍ଟର ନାହାନ୍ତି ବହୁତ ଗୁଡ଼ା ପଦବୀ ଖାଲି ରହୁଛି ଏମିତି ହେଲେ ପିଲା କେମିତି ପାଠ ପଢ଼ିବେ

ଆପଣ ଟିକିଏ ବିଡ଼ିଓକୁ ଜଣେଇଲେ ଭଲ ହେଇଥାନ୍ତା ଯେ ସ୍କୁଲରେ ପଦବୀ ବହୁତ ଖାଲି ରହୁଛି ଆପଣ ଟିକିଏ ବିଡ଼ିଓକୁ ଜଣେଇଥିଲେ ଭଲ ହେଇଥାନ୍ତା ସେ ସ୍କୁଲରେ ପଦବୀ ଖାଲି ରହୁଛି ଆଜ୍ଞା ଆମର ସେ ସାହି ଟିୱେଲଟା ଟିକିଏ ଖରାପ ହେଇଯାଇଛି ତାର ଟିକିଏ ଜଲଦି ମରାମତି କରି ଦେଇଥିଲେ ଭଲ ହେଇଥାନ୍ତା ହେଉ ଭାଇ ତାହାଲେ ଆଜି ଯାଉଛି ଆଉ ଆଉ କେବେ ଦେଖା ହେଲେ କଥା ହେବା ଆଉ